କିଛି ପ୍ରସିଦ୍ଧ ଡ୍ୟାନ୍ସିଂ ୟୁଟ୍ୟୁବରେ ଆମେ ଦେଖିଚୁଁ ଯେନ୍ତାକି ୟୁଟ୍ୟୁବରେ ଡାନ୍ସ ହେସି ଓଡ଼ିଶୀ ନୃତ୍ୟ ସମ୍ବଲପୁରୀ ନୃତ୍ୟ ସବୁ ଡାନ୍ସ ଆମେ ଦେଖ୍ସୁଁ ଦେଖବାକେ ବି ଭଲ ଲାଗ୍ସି ୟୁଟ୍ୟୁବରେ ଡାନ୍ସମାନେ ଦେଖ୍ସୁଁ ଟିଭିରେ ଦେଖ୍ସୁଁ ଡାନ୍ସମାନେ ୟୁଟ୍ୟୁବରେ ଡାନ୍ସମାନେ ଦେଖ୍ସୁଁ ସମସ୍ତେ ଲୋକପ୍ରିୟ ସଭି ଦେଖ୍ସୁଁ ଆମେ ଆମର୍ ୟୁଟ୍ୟୁବରେ ଯେନ୍ତାକି ସମ୍ବଲପୁରୀ ଡାନ୍ସ ଓଡ଼ିଆ ଡାନ୍ସ ନୃତ୍ୟକୀୟ ଡାନ୍ସ ସମସ୍ତେ ଦେଖ୍ସୁଁ ୟୁଟ୍ୟୁବରେ ଟିଭିରେ ବି ଆସି ସମ୍ବଲପୁରୀ ଡାନ୍ସ ଆନ୍ତାକି ଓଡ଼ିଶୀ ଡାନ୍ସ ଓଡ଼ିଶୀ ନୃତ୍ୟ ଲୋକପରିଚୟ ନୃତ୍ୟ ଲୋକପରିଚୟ ନୃତ୍ୟ ସମସ୍ତେ ଦେଖ୍ସୁଁ ତାପରେ ଆମର ଗାଁଥି ବି ହେସି ଗାଁର ରୋଡ଼ରେ ହେସି ଯେ ଆମେ ସମସ୍ତେ ଦେଖି ଯାଇସୁଁ ସେମାନେ ହେସି ସମ୍ବଲପୁରୀ ନୃତ୍ୟ ହେସି ଓଡ଼ିଶୀ ନୃତ୍ୟ ହେସି ଯେନ୍ତାକି ଝିଅମାନେ ବି ନାଚସନ ପିଲାମାନେ ବି ଛୋଟଛୋଟ ପିଲାମାନେ ବି ନାଚସନ୍ ବଡ଼ ବଡ଼ ପିଲାମାନେ ନାଚସନ୍ ଝିଅମାନେ ବି ଛୋଟ ଛୋଟା ନାଚସନ୍ ବଡ଼ ବଡ଼ ଝିଅମାନେ ବି ନାଚସନ୍ ସମସ୍ତେ ଲୋକପ୍ରିୟ ଦୃଷ୍ଟକେ ଦେଖ୍ସନ୍ ସମସ୍ତେ ଓଡ଼ିଶୀ ନୃତ୍ୟ ବି ଦେଖସନ୍ ତାପରେ ସମ୍ବଲପୁରୀ ନୃତ୍ୟ ବି ଦେଖ୍ସନ୍ ଆମର ଗାଁ ମଞ୍ଜି ହେସି ସେଟା ସମସ୍ତେ ଆମେ ଦେଖି ଯାଇସୁଁ ତାପରେ ଆମେ ମୋବାଇଲରେ ବି ୟୁଟ୍ୟୁବରେ ବି ଦେଖ୍ସୁଁ ଆମେ ଟିଭିରେ ବି ଦେଖ୍ସୁଁ ସମ୍ୱଲପୁରୀ ନୃତ୍ୟ ଛୋଟ ଛୋଟ ପୁଅ ମାଙ୍କୁ ଛୋଟ ଛୋଟ ଝିଅମାନେ ନାଚସନ୍ ବଡ଼ ଝିଅମାନେ ନାଚସନ୍ ଛ ବଡ଼ ପୁଅ ମାନେ ସମସ୍ତେ ନାଚସନ୍ ଯା ଓଡ଼ିଶୀ ନୃତ୍ୟ ଭଲ୍ ଲାଗ୍ସି ଆମେ ୟୁଟ୍ୟୁବରେ ସବୁବେଲେ ଦେଖ୍ସୁଁ ମୁଁ ଟିଭିରେ ବି ଦେଖ୍ସୁଁ ଆମର୍ ଗାଁରେ ହେ ବି ହେସି